ଏକ ସଉକ ଭାବରେ ଫଟୋଗ୍ରାଫି ଜାରି ରଖିବା ପାଇଁ ମୋର ପ୍ରେରଣା ହେଲା କି ମୁଁ ନିଜକୁ ସାରା ବିଶ୍ୱରେ ଜଣେ ଭଲ ଫଟୋଗ୍ରାଫର ଭାବେ ପରିଚିତ କରିବାକୁ ଚାହେଁ ଏବଂ ସେଥିରୁ କିଛି ଅର୍ଥ ଉର୍ପାଜନ ମଧ୍ୟ କରିବାକୁ ଚାହେଁ ଆଗରୁ ଫଟୋଗ୍ରାଫିରେ ଏତେଟା ସୁବିଧା ବା ସୁଯୋଗ ନଥିଲା କାରଣ ସବୁ କ୍ୟାମେରା ଏତେ ସହଜରେ ଉପଲବ୍ଧ ହୋଇପାରୁନଥିଲା ଏବଂ କ୍ୟାମେରା ଥିଲେ ମଧ୍ୟ ସେ ସବୁ ବିଷୟରେ କୌଣସି ଜ୍ଞାନ କୌଶଳ ଆମକୁ ଉପଲବ୍ଧ ହେଇପାରୁନଥିଲା କିନ୍ତୁ ବର୍ତ୍ତମାନ ସମୟରେ ୟୁଟୁବରେ ଏସବୁ ସଂପୂର୍ଣ୍ଣ ମାଗଣାରେ ଉପଲବ୍ଧ ଥିବାରୁ ସେସବୁ ବିଷୟରେ ଜାଣିବା ଆମକୁ ସୁବିଧା ହୋଇପାରୁଛି ଏବଂ ସେସବୁ ଜ୍ଞାନକୌଶଳ ଶିଖି ଆମେ ଅତ୍ୟନ୍ତ ଉନ୍ନତ ମାନର ଫୋଟୋ ମଧ୍ୟ ଉଠାଇ ପାରୁଛେ ମୋତେ ଜଙ୍ଗଲ ବା ପ୍ରାଣୀଭିତ୍ତିକ ଫୋଟୋ ଉଠାଇବାକୁ ଅତ୍ୟନ୍ତ ଆନନ୍ଦ ମିଳିଥାଏ ତେଣୁ ସେହା ହେଉଛି ମୋର ପ୍ରେରଣାର ମୁଖ୍ୟ ଉତ୍ସ ଏବଂ ତାକୁ ନେଇ ମୁଁ ବିଶ୍ଵ ଦରବାରରେ ପହଁଞ୍ଚାଇବାକୁ ମୋତେ ବେସ୍ ଆନନ୍ଦ ମିଳିଥାଏ ଓ ମୋର ପ୍ରେରଣାର ଉତ୍ସ ଭାବେ ତାହା କାମ କରିଥାଏ